ହ୍ୟାଲୋ ହଁ ସୁବ୍ରତ ହଁ ମୁଁ ପ୍ରିୟରଞ୍ଜନ କହୁଥିଲି ଆରେ ଆମର ଯେଉଁ ନିକଟସ୍ଥ ସର୍ଦାର ଲୁଗା ଦୋକାନ ନାହିଁ କି ସେଥିରୁ ମୁଁ ଗୋଟେ ଜିନ୍ ପ୍ୟାଣ୍ଟ୍ କିଣିଥିଲି ତ ତା'ର ମୂଲ୍ୟମାତ୍ର ପାଞ୍ଚଶହ ଟଙ୍କା କିନ୍ତୁ ଜିନଷର ମୂଲ୍ୟ ଆଉ ତା'ର ମାନେ ଫାଇଦା ମୁଁ ପୂରା ଅଙ୍ଗେ ଲିଭାଇଛି ତା'ର ମୂଲ୍ୟ ଅନୁସାରେ ପ୍ରାଇସଠୁ ପ୍ରାଇସ୍ ଅନୁସାରେ ତା'ର କପଡ଼ା ଏବଂ ସିଲେଇ ପୁରା ପରଫେକ୍ଟ ଥିଲା ମୁଁ ଏବେ ଏହି ପନ୍ଦରଦିନ ହେବ ଗୋଟେ ଭୋଜି କି ଯାଇଥିଲି ସେମାନେ ସବୁ କହିଲେ ଯେ ସେଇଟା ଦୁଇହଜାର ଟଙ୍କା ଭଳିଆ ହେଇଥିବ ଦୁଇହଜାରରୁ ଅଢ଼େଇହଜାର ଭିତରେ ଥିବ କିନ୍ତୁ ଏତେ ଶସ୍ତା ଶୁଣିକି ସେମାନେ ଆପ୍ରିସିଏଟ୍ କଲେ ଏ ଜିନଷକୁ ତା ବାଦେ ସେଇଟା ଭଲ ମାନେ ସଫା କଲେ ମଧ୍ୟ ରଙ୍ଗ ଛାଡ଼ୁନି ଖରାରେ ଶୁଖାଇଲେ ବି ରଙ୍ଗ ସେଥିରୁ ଛାଡ଼ୁନି ଆଉ ଜିନଷ ପ ପଇସା ଅନୁଯାୟୀ ପ୍ରାଇସ୍ ଅନୁଯାୟୀ ଭଲ ଅଛି ଏବଂ ତେଣୁକରି ତୁ ସେଥିରୁ ଗୋଟେ କିଣି ସେତିକି କହିଲି ରହିଲି